ଚାଷ ବାଡ଼ି କାମରେ ମରୁଡ଼ି ଆସିିଗଲେ ମରୁଡ଼ି ସମୟରେ ଚାଷବାସ ଭଲ ହୁଏନି ବର୍ଷା ଅଭାବରୁ ଚାଷ ବାଡ଼ି ଅସୁବିଧା ବହୁତ କାମ ଇଏ ହୁଏନି ପାଣିର ସମସ୍ୟା ରୋଗ ଫୋଗ ଲାଗିଯାଏ କୀଟ ରୋଗ ଆଉ ଚାଷ କରି ପାଣି ଫାଣି ମରୁଡ଼ି ପଡ଼ି ଇଏ ହେଇକିନା କେଉଁ ଚାଷ ମାନେ ଭଲ ଖେତ ବାଡ଼ ଭଲ ହେଇପାରେନି ଆପଣ ପାଣି ଫାଣି ଜମିକିନା ବହୁତ ଇଏ କରେ ଆଉ ପୋକ ଲାଗିଯାଏ ଗଛ ମାନଙ୍କରେ ତାକୁ ସବୁ ଯତ୍ନ ନେବାକୁ ପଡ଼େ ମେଡ଼ିସିନ୍ ଫେଡ଼ିସିନ୍ ସବୁ ପକେଇକିନା ଇଏ କରାଯାଏ ଆଉ ଗଛ ପଛ ଯେତେ ସବୁ ଚାଷ କରିଯାଏ ବର୍ଷା ଅଭାବରୁ ମରୁଡ଼ି ମାରିଯାଏ ମରୁଡ଼ି ଅଭାବରୁ ସବୁ ନଷ୍ଟ ହେଇଯାଏ ଜିନିଷପତ୍ର ସବୁ ଯାହା ହେଇଥିବ ଚାଉଳ ହେଲା ପନିଯା ଚାଷ ସବୁ କରା ହେଇଥିବେ ପାଣିରେ ପୋକ ଲାଗିଯାଏ ପୋକ ପାଇଁ ପୁଣି ମେଡ଼ିସିନ୍ ପକେଇକି ତାକୁ ଇଏ କରାଯାଏ ସେସବୁ ଅସୁବିଧା ହୁଏ ଆଉ